ମୁଁ ରୋଷେଇ କରୁଥିବା ସମୟରେ ରୋଷେଇ ଘରକୁ ମୋର ପରିବାରର ସଦସ୍ୟ ଯଦି ଯେକୌଣସି ଆସନ୍ତି ତା'ହେଲେ ତାଙ୍କୁ ମୁଁ ସବୁବେଳେ ଯେ କୌଣସି ରୋଷେଇ କରିଥାଏ ତାହାର ଅଂଶିଦାର କରାଇଥାଏ ଏବଂ କେମିତି ସେ ରୋଷେଇ ହେଉଛି ତା'ର ସେୟାର ମଧ୍ୟ କରିଥାଏ କେଉଁ ପରିମାଣର ଲୁଣ କେତେ ପରିମାଣର ପାଣି ମସଲା ଏବଂ ତେଲ ଦିଆଗଲେ ଖାଦ୍ୟଟି ବହୁତ ସ୍ୱାଦିଷ୍ଟ ଲାଗିବ ତାହା ମଧ୍ୟ ବତାଇ ଥାଏ ଏବଂ ସମସ୍ତଙ୍କୁ ବହୁତ ଭଲ ଲାଗିଥାଏ ମୋ' ରୋଷେଇ